ଯାଜପୁର ଜିଲ୍ଲାର ଜଳବାୟୁ ବର୍ତ୍ତମାନେ ତାପମାତ୍ରା ତେତିଶିରୁ ଚଉତିରିଶ ଡିଗ୍ରୀ ସେଲସିୟସ୍ ରହୁଛି ଯଦି ବା କେତେବେଳେ ବର୍ଷା ହୁଏ ତାହେଲେ ସେ ତାପମାତ୍ରା ତେତିଶିରୁ ଖସି ତିରିଶ ଭିତରେ ରହୁଛି ଏବଂ ସେହିଦିନଟା କାରବାର କରିବାପାଇଁ ଚଳିବା ପାଇଁ ଟିକିଏ ଥଣ୍ଡା ଅନୁଭବ ଲୋକ କରୁଛନ୍ତି ତାପରେ ସେହି ଯେମିତି ପୂର୍ବପରି ତାପମାତ୍ରା ରହୁଛି ଯେତେବେଳେ ବର୍ଷା ସେହି ଥରେ ଅଧେ ହେଲା ମାନେ ଗଲା ଆଠ ଦଶ ଦିନ ପର୍ଯ୍ୟନ୍ତେ ବର୍ଷା ହେଉନି ଫେରେ ସେ ଗରମ ଅନୁଭୂତି ଲୋକମାନେ କରୁଛନ୍ତି ବହୁତ ହଇରାଣ ହେଉଛନ୍ତି ଯାହା ହେଉ ଲୋକମାନେ କଷ୍ଟ ଅନୁଭବ କରିକି ଚଳୁଛନ୍ତି ଆଉ